ଅନଲାଇନ୍ ୱେବସାଇଟ୍ରୁ ମୁଁ ଗୋଟିଏ ଖାଇବା ଅର୍ଡ଼ର କରିଥିଲି ମୁଁ ତ ଏବେ ଘରେ ରହିବିନାହିଁ ନା ମେଡିକାଲ କାମ ଆସିଲାଣି ମୁଁ ତ ପଳାଇବି ମୁଁ ଖାଇବା ଆଣିଲେ କିଏ ଖାଇବ ଆଉ ଦେଖିବା ୱେବସାଇଟ୍ରେ ଅନଲାଇନ୍ ଯେଉଁ କରିଥିଲି ଖାଇବାଟା କେଉଁ ଯାଏଁ ହେଲାଣି ପ୍ୟାକିଂ ହୋଇଛି କି ନାହିଁ ଦେଖିବା ନାହିଁ ତ ପ୍ୟାକିଂ ହୋଇନାହିଁ ତା'ହେଲେ ଅର୍ଡ଼ରଟି ତାକୁ ମୁଁ ଯାଉଛି ବାତିଲ୍ କରିଦେବି ହଁ ହଁ ଏହି ୱେବସାଇଟ୍ରେ

କିଛି ତ ହୋଇନାହିଁ ପ୍ୟାକିଂ କିଛି ହୋଇନାହିଁ ହଁ ହେଉ ବାତିଲ୍ କରିଦେଉଛି ଆଉ ହୁଁ ଯାହା ହେଉ ବାତିଲ୍ ହୋଇଗଲା